ଆଜିକାଲି ଓଡ଼ିଶା ସରକାର ଅନେକ ପ୍ରକାର ଯୋଜନା ବାହାର କରି ଚାଷୀମାନଙ୍କର ଅନେକ ଉପକାର କରୁଛନ୍ତି ଯାହାଫଳରେ ଓ ନିଜର ଜମି ପାଇଁ ବିହନ ବା ସାର ଏବଂ କୀଟନାଶକ ଔଷଧ ଡି ଏସ୍ ପି ୟୁରିଆ ମିଥନ୍ ବଳି ବହୁତ ଭଲ ଭଲ ସାର କିଣି ନିଜ ଜମିରେ ପକାଇ ବହୁତ ଅମଳ କରୁଛି ଯେହେତୁ କୃଷକ କୃଷି ଦ୍ୱାରା ହିଁ ତାହାର ଜୀବିକା ଅର୍ଜନ କରିଥାଏ ସରକାରୀ ସହରରେ ସରକାର ମଧ୍ୟ ବିଭିନ୍ନ ଋଣ ଓ ସହାୟତା ପ୍ରଦାନ କରୁଛନ୍ତି ବେସରକାରୀ ସ୍ତରରେ ମଧ୍ୟ କମ୍ ସଂଖ୍ୟକ ସହାୟତା ପ୍ରଦାନ କରାଯାଏ ଏହିପରି ଭାବରେ କୃଷକର କୃଷିର ବହୁବିିଧ ଉନ୍ନତି ହୋଇଛି କୃଷି ହେଉଛି ଆମର ମୁଖ୍ୟ ବିକା ଆଜିକାଲି କୃଷକମାନେ ପାଇଁ ବିଭିନ୍ନ ପ୍ରକାର ଟେକ୍ନୋଲୋଜିର ବ୍ୟବହାର କରାଯାଏ କପା ଚାଷ ଆଖୁ ଚାଷ ପାଇଁ ମଧ୍ୟ ସରକାର ବିଭିନ୍ନ ପ୍ରକାର ଟେକ୍ନୋଲୋଜିର ବ୍ୟବହାର କରି ଉନ୍ନତ ଧରଣ ଏବଂ ଅଧିକ ଫସଲର ଆଶା ରଖି ଅଧିକ ଟେକ୍ନୋଲୋଜିର ମେସିନ୍ ବାହାର କରି କରିଛନ୍ତି